ମୁଣ୍ଡ ବିନ୍ଧା ଭଲ କରିବା ପାଇଁ ଗାଁ ଗହଳିମାନଙ୍କରେ ଆମର ପ୍ରାକୃତିକ ଉପଚାର ଅନେକ ଭାବରେ ରହିଛି ଏହା ମୁଣ୍ଡ ବିନ୍ଧା ପାଇଁ ଏମିତି ଏକ ଔଷଧ ଯାହା ତାହା ଭଲ ଭାବରେ ଲୋକମାନେ ଜାଣିଥାଆନ୍ତି ଯେପରି ଏକ ପ୍ରାକୃତିକ ଔଷଧ ଭାବରେ ବ୍ୟବହାର କରନ୍ତି ସେ ଔଷଧ ହେଲା ଘିକୁଆଁରୀ ତାହା ଅତି ପ୍ରିୟ ଲୋକମାନଙ୍କ ମୁଣ୍ଡ ବିନ୍ଧା ଅଧକପାଳି ହେଲେ ଏ ଘିକୁଆଁରୀ ରସକୁ ମୁଣ୍ଡରେ ମାରି ସେମାନେ ଭଲ କରିଥାନ୍ତି ଆଉ ଗୋଟିଏ ପ୍ରକାର ଉପଚାର ସେମାନେ ବ୍ୟବହର କରିଥା'ନ୍ତି ମହୁଲ କାଠି ତାକୁ ସେମାନେ ପ୍ରୟୋଗ କଲେ ବା ମହୁଲ କାଠି କଲେ ଘଷିଲେ ଅଧକପାଳି ତୁରନ୍ତ ଭଲ ହୋଇଯାଏ ଆଉ ଅନ୍ୟ ପ୍ରାକୃତିକ ଉପଚାର ଔଷଧୀୟ ଗୁଣ ବୃକ୍ଷଗୁଡ଼ିକ ଅଛି ଯାହା ଆମର ଗାଁ ଗହଳିରେ ଅତି ପ୍ରିୟ ଭାବରେ ବ୍ୟବହାର କରାଯାଏ